ଗ୍ରାମାଞ୍ଚଳରେ ସରକାରୀ ଶାସନର ବହୁତ ଅବହେଳା ହେଉଛି ଅଭାବ ହେଉଛି ଦୁର୍ବଳ ସରକାରୀ ସେବା ବି ହେଉଛି ମେଡିକାଲରେ ଯେଉଁଟା ଲୋକମାନେ କମ୍ ପାୱାର ବଟିକା ଆଣୁଛନ୍ତି ତାହା ଲୋକମାନଙ୍କୁ ସେଇଟା କାମ ଦେଉନାହିଁ ସେଇଟା ଲୋକମାନଙ୍କୁ କମ୍ ଦାମ୍ରେ ବଟିକା ଦେଇଦେଉଛନ୍ତି ଆଉ ଯେଉଁଟା ଭଲ ବଟିକା ସେଇଟା ଲୋକମାନଙ୍କୁ ଦୋକାନରୁ ଅଧିକ ଦାମ୍ରେ କିଣିବାକୁ ପଡ଼ୁଛି ଆଉ ମେଡିକାଲର ବଟିକାଗୁଡ଼ାକ ଲୋକମାନଙ୍କ ପାଇଁ ଉପଯୁକ୍ତ ନୁହେଁ ଜଙ୍ଗଲରେ ମଧ୍ୟ ସବୁ ଲୋକମାନେ କାଠ ପତ୍ର ସବୁ ହାଣିକି ନେଇଯାଉଛନ୍ତି ଜଙ୍ଗଲରୁ ସଫା କରିଦେଉଛନ୍ତି କାଠର ବହୁତ ପ୍ରକାର ଘରୋଇ ସାମଗ୍ରୀ ବନେଇକି ଲୋକ ବ୍ୟବସାୟ ବାଣିଜ୍ୟ କରୁଛନ୍ତି ଯଦ୍ଦ୍ୱାରା ଆମର ଅବକ୍ଷୟ ହେଉଛି ପରିବେଶ ସ୍ଵାସ୍ଥ୍ୟ ସ୍ଵାସ୍ଥ୍ୟ ଲୋକମାନଙ୍କର ଠିକ୍ ରହୁନାହିଁ ଅସମାନତା ରହୁଛି ସ୍ଵାସ୍ଥ୍ୟର କୌଣସି ଉପଯୁକ୍ତ ଫ୍ୟାସିଲିଟି ପାଉନାହାନ୍ତି ଲୋକମାନେ ସେଥିପାଇଁ ସ୍ଵାସ୍ଥ୍ୟ ଗ୍ରାମାଞ୍ଚଳ ଲୋକମାନେ ସ୍ଵାସ୍ଥ୍ୟ ଅବକ୍ଷୟ ହେଉଛି ଆଉ ସାମାଜିକ ଅଶାନ୍ତି ରାଜନୈତିକ ଅବହେଳା ମଧ୍ୟ ହେଉଛି ଯେଉଁ ଲୋକମାନେ ଇଲେକ୍ସନରେ ରହୁଛନ୍ତି ପଦବୀରେ ରହୁଛନ୍ତି ସେମାନେ ବହୁତ ଅବହେଳା କରୁଛନ୍ତି ଇନ୍ଦିରା ଆବାସ ହେଉ ମୋ' କୁଡ଼ିଆ କିମ୍ବା କାମ ଲୋକମାନଙ୍କୁ ଠିକ୍ସେ ଯୋଗାଇ ଦେଇପାରୁନାହାନ୍ତି ତେଣୁ ସରକାର କୌଣସି ଭଲ ସୁଦକ୍ଷ ଲୋକଙ୍କୁ ନିଯୁକ୍ତି ଦେଇ ଗ୍ରାମର ଉନ୍ନତି କରିବା ଦରକାର